ପନ୍ଦର ଜାନୁଆରୀ ଦୁଇ ହଜାର କୋଡ଼ିଏ ଅଠେଇଶି ମାର୍ଚ୍ଚ ଦୁଇ ହଜାର କୋଡ଼ିଏ କୋଡ଼ିଏ ମେ ଦୁଇ ହଜାର ବାଇଶି ପଚିଶ ଜୁନ୍ ଦୁଇ ହଜାର ତେଇଶି ଅଠର ଡିସେମ୍ବର ଦୁଇ ହଜାର ତେଇଶି